ହଁ ମୁଁ ପାଞ୍ଚଟି ଦେଶର ନାମ କହି ପାରିବି ପ୍ରଥମ ହେଲା ଭାରତ ଦ୍ୱିତୀୟ ହେଲା ଆଫଗାନିସ୍ତାନ ତୃତୀୟ ହେଲା ପାକିସ୍ତାନ ଚତୁର୍ଥ ହେଲା ଚୀନ୍ ପଞ୍ଚମ ହେଲା ଋଷିଆ